ଯୋଗ ଅଭ୍ୟାସ କରିବା ପରେ ଆପଣ ଯୋଗ ଅଭ୍ୟାସ କରିବା ପରେ ଆମର କଣ ହୁଏ ଯୋଗ କଲେ ଆମର ଦେହର ଆଣ୍ଠୁ ଗଣ୍ଠି ସେଇଗୁଡ଼ାକ ଭଲ ଲାଗେ ଖାଇବା ବି ଠିକସେ ହଜମ ହୁଏ ଯୋଗ କଲେ ମନ ବି ଭଲ ରୁହେ ଯୋଗ ଅଭ୍ୟାସ କରିବା ଦ୍ୱାରା ଆମର ଦେହର ମନ ବି ଭଲ ରୁହେ ଖାଇବା ପିଇବା ବି ଭଲ ରୁହେ ଖାଦ୍ୟ ହଜମ ଠିକ୍ ସେ ହୁଏ ପେଟ ବି ପେଟ ଦେହରେ ବି ଆମର କୌଣସି ରୋଗ ବି ଠିକ୍ ସେ ଆମକୁ ହଏ ହେଇପାରେନି ନିଶ୍ୱାସ ପ୍ରଶ୍ୱାସ ନବାର ବି ସାହାଯ୍ୟ କରେ ଆଖି ଦେଖିବା ଆଖିର ବି କୌଣସି ପ୍ରଭାବ ବି ପଡ଼ିପାରେ ନାହିଁ ଯୋଗ ଅଭ୍ୟାସ କଲେ ଆମର ବଡ଼ିର ଯେଉଁ ୱେଟ ଫୋଏଟ୍ ଯେଉଁ ଗୁଡ଼ା ଥାଏ ସେଇଗୁଡ଼ା ଆମର ଭଲ କାମ କରେ ଯୋଗ କଲେ କଣ ହୁଏ ଆମର ଯଦି ଦେହ